ଆପଣ କ'ଣ ଟ୍ରାନ୍ସପୋର୍ଟ ଏଜେନ୍ସିରୁ କହୁଥିଲେ ଆମେ କାଲି ଆପଣଙ୍କ ଗାଡି ବୁକ୍ କରିଥିଲୁ ବୁଲିବାକୁ ଯିବାକୁ ଆମେ ଯାଇଥିଲୁ ରାୟଗଡ଼ା ବୁଲିବାକୁ ହେଲେ ଆପଣଙ୍କର ଯେଉଁ ଡ୍ରାଇଭର୍ଟି ଥିଲେ ତାଙ୍କେ ସିଟ୍ ବେଲ୍ଟ ୟୁଜ୍ ନକରିକି ଡ୍ରାଇଭ୍ କରୁଥିଲେ ମାସ୍କ ବି ପିନ୍ଧିନଥିଲେ ସେତେବେଳେ ତ କରୋନା ଟାଇମ୍ ହୋଇଥିଲା ଆଉ ଯେଉଁ ଡ୍ରେସ୍ଟା ପିନ୍ଧିଥିଲେ ବହୁତ ମଇଳା ଆଉ ସିଟ୍ ବେଲ୍ଟ ପିନ୍ଧି ନଥିଲେ ତାହା ଛାଡ଼ ତା ତା ସତ୍ତ୍ବେ ତାଙ୍କେ ସିଗାରେଟ୍ ବିଡ଼ି ଏ ସବୁ ୟୁଜ୍ କରିକି ଡ୍ରିଙ୍କସ୍ ବି କରିକି ଡ୍ରାଇଭ୍ କରୁଥିଲେ ଯାହା ଦ୍ଵାରା ମୋ ବାପାଙ୍କ ଦେହ ବହୁତ ଖରାପ ହୋଇଛି ଧନ୍ୟବାଦ